ଆମ ଅଞ୍ଚଳର ଲୋକମାନେ ସବୁ ଆମ ଗାଁ ଠାରୁ ବହୁତ ଦୂର ବାଟ ଏକ ଦାରିଙ୍ଗବାଡ଼ି ବୋଲି ଗାଁ ଅଛି ଜାଗା ଅଛି ସେହି ଜାଗାକୁ ଯିବା ପାଇଁ ବହୁତ ଇଛୁକ ଅଛନ୍ତି ଏବଂ ସେଠିକି ଯିବା ପାଇଁ ପସନ୍ଦ କରନ୍ତି ସବୁ ଲୋକ କାହିଁକିନା ସେଇଟା ହେଉଛି ଆମ ଓଡ଼ିଶାର କାଶ୍ମୀର ସେଇଠି ବର୍ଷା ମାସ ବହୁତ ଭଲ ବର୍ଷା ହୋଇଥାଏ ଏବଂ ଥଣ୍ଡାଳିଆ ପାଗ ରହିଥାଏ ଆଉ ଶୀତ ମାସରେ ସେଇଠି ବରଫ ପଡ଼ିଥାଏ ଏବଂ ବହୁତ ଗୁଡ଼ାଏ ବାହାର ଦେଶରେ ଯେଉଁ ଗୁଡ଼ାକୁ ଗଛ ପତ୍ର ଫୁଲ ଫଳ ସବୁ ହୋଇଥାଏ ସେ ଜାଗାରେ ବି ସେଗୁଡ଼ାକ ହୋଇଥାଏ ବାହାର ପକ୍ଷୀ ଗୁଡ଼ାକ ବି ଆସନ୍ତି ଆଉ ସେଇଠି ରୁହନ୍ତି ଏବଂ ସେଇଠି ସାନ ସାନ ଝରଣା ବହୁତ ଗୁଡ଼ାଏ ଅଛି ବଡ଼ ବଡ଼ ପାହାଡ଼ ଅଛି ଏବଂ ବହୁତ ଗୁଡ଼ାଏ ଦେଖିବା ଜିନିଷ ସବୁ ଅଛି ଲୋକ ଗଲେ ସେଇଠି ପୁରା ମୋହିତ ହୋଇକି ରହିଯାଆନ୍ତି ଏବଂ ସେଇଠାରୁ ଆସିବାକୁ ତାଙ୍କୁ ଆଉ ଇଛା ହୁଏନି ସେଥିପାଇଁ ସେହି ଜାଗାକୁ ଯିବା ପାଇଁ ବହୁତ ଲୋକମାନେ ବହୁତ ଇଛା କରିଥାନ୍ତି ଆମ ଅଞ୍ଚଳର ସବୁ ଲୋକ ସେଠିକି ଯିବାପାଇଁ ବହୁତ ଇଛା କରିଥାନ୍ତି ଏବଂ ମୁଁ ବି ଥରେ ଦୁଇ ଥର ସେ ଜାଗାକୁ ଯାଇଛି ମାନେ ବହୁତ ବଢ଼ିଆ ଲାଗେ ସେ ଜାଗା ଟା ଆମ ଫ୍ୟାମିଲି ବି ଏଥର ଯାଇକି ଆସିଥିଲୁ ବହୁତ ମାନେ ଥଣ୍ଡା ଟାଇମରେ ଯାଇଥିଲୁ ବରଫ ବି ପଡ଼ିଥିଲା ଅଳ୍ପ ବହୁତ ବଢ଼ିଆ ଲାଗେ ସେ ଜାଗାରେ ୱାଟରଫଲ ବି ବହୁତ ବଢ଼ିଆ ଅଛି ଖାଇବା ପିଇବା ପାଇଁ ସେପଟେ ବହୁତ ଭଲ ଭଲ ଜିନିଷ ମିଳେ ସେଇଥିପାଇଁ ଆମ ଅଞ୍ଚଳର ଯେଉଁ ଲୋକ ଯେତିକି ଅଛନ୍ତି ସମସ୍ତେ ସେପଟେ ଯିବାକୁ ବହୁତ ଖୁସି ହୋଇଥାନ୍ତି ଏବଂ ଇଛା ଥାଏ ତାଙ୍କର ସେ ଏରିଆ ସବୁ ବୁଲିବା ପାଇଁ